ହଁ ଆଜ୍ଞା କୁହନ୍ତୁ ହଁ ଆଜ୍ଞା ଆପଣଙ୍କର ବରା କେତେ ଆଉ ସିଙ୍ଗଡ଼ା କେତେ ଦେଉଛନ୍ତି କେତେ କ'ଣ ରେଟ୍ କହୁନ୍ତି ବା ଟିକିଏ କମ୍ କରୁ ନହେଲେ ଆସୁନାହାନ୍ତି ଆମର ସିଆଡ଼େ ବାଙ୍ଗଲୋର ଆଡ଼େ ଘର ଦେବୁ ଆଉ ଜାଗା ଦେବୁ ଆପଣ ବନେଇକି ବିକିବେ ସେଠି ହଁ ସେଠି ବେପାର ହବ ନା ହଉ ତାହେଲେ ଆମର ସେଆଡ଼େ ଆସନ୍ତୁ ସିଆଡ଼େ ବେପାର କରିବେ ନହେଲେ ଆଉ ଯିବା ବୋଲେ ଆଉ କେମିତି ହବ ଏଇଠି ବେଶୀ ରେଟ୍ କହି ଦେଉଛନ୍ତି ଆଉ ସିଏ କମେଇଲେ ନିଅନ୍ତି ମୁଁ